କାର୍ଯ୍ୟ ଅର୍ଡର ଉପରେ କୌଣସି ରିହାତି କୁପନ ମିଲୁଛି ନା ନାହିଁ ଯାଞ୍ଚ କରନ୍ତୁ ଘଟଣାର ରୂପରେଖ ଆପଣ ଯାଞ୍ଚ କରିବାକୁ ଚାହାନ୍ତି ଯେ କୌଣସି ରିହାତି କୁପନ ମିଲୁଛି ନା ନାହିଁ ଯାହାକୁ ଆପଣ ଖାଦ୍ୟ ଅର୍ଡ଼ର କରିବା ପାଇଁ ବ୍ୟବହାର କରିପାରିବେ ଆପଣ ଏହାର ଆପ୍ କିମ୍ବା ୱେବସାଇଟ୍ ଖୋଲି କୌଣସି ରିହାତି କୁପନ ମିଲୁଛି ନା ନାହିଁ ଯାଞ୍ଚ କରନ୍ତୁ